ମୁଁ କିଣିଥିବା ପ୍ୟାଣ୍ଟ୍ର ଭଲ ଗୁଣ ହେଉଛି ସେ କଟନ୍ କପଡ଼ାରେ ତିଆରି ତାକୁ ପିନ୍ଧିବା ପାଇଁ ଆରାମ ଲାଗେ ପିନ୍ଧି ଖରା ବର୍ଷା ଶୀତ ସବୁ ଟାଇମ୍ରେ ତାକୁ ପିନ୍ଧି ହେବ ବେଶୀ ଗରମ ହେବ ନାହିଁ ଦେହ ପାଇଁ ଭଲ ଆଉ ସେଥିରେ ଆଲର୍ଜୀ ହେବାର ନାଇଁ ଅନ୍ୟ କଟନ୍ କପଡ଼ା ହିଁ ଏଥିପାଇଁ ମୋର କଟନ୍ କପଡ଼ା ହିଁ ଫେମସ୍ ଭଲ ଲାଗେ ଆଉ ମୁଁ କଟନ୍ ଜିନିଷ ହିଁ ସବୁ କିଣେ